ହଁ ଏଇଠି ଆମର ତ ବହୁତ ପ୍ରକାର ଦୋକାନ ଅଛି ତ ବହୁତ ସୁବିଧା ବି ମିଳେ ତ କ'ଣ କ'ଣ ଆପଣ ଚାହୁଁଛନ୍ତି ସପିଙ୍ଗ୍ କି ଗୋଟେ ମାର୍କେଟିଙ୍ଗ୍ କି ଗୋଟେ ଖାଇବା ପିଇବା ସବୁ ମିଳେ ବହୁତ ପ୍ରକାର ସୁବିଧା ଅଛି ଆଉ କ'ଣ ଦୋକାନକୁ ଯିବେ କି ଗୋଟେ କ'ଣ ସପିଙ୍ଗ୍ କରିବେ ତ ସେଟା ଜାଣିବା ଦରକାର ନା ତ ଶାଢ଼ୀ ଆମର ଏଠି ମୋ ଜଣେ କାକା ଅଛନ୍ତି ତ ସେ ସୁବିଧା ମୂଲ୍ୟରେ ଦିଅନ୍ତି ସୁବିଧା ମିଳେ ତ ପରିବା ପରିବା ଅଛି ଆମର ଏଠି ବିଲାତି ବାଇଗଣ ଏଗୁଡ଼ା ରେଟ୍ ଅଛି ବହୁତ କିନ୍ତୁ ଯେଉଁଠି ଜେରକମ ରେଟ୍ ଅଛି ନା ତ ସବ ଅଛି କିନ୍ତୁ ଆମର ଏଠି ଏତିକି ସୁବିଧା କ'ଣ ଯେ ଆମର ଏଠି ବାଣୀ ଖର୍ଚ୍ଚ ନିଅନ୍ତିନି ତ ଯେଉଁ ଯେଟା ଯେଉଁ ରେଟ୍ ଅଛି ତ ସେଇ ରେଟ୍ରେ ହିଁ ଦିଅନ୍ତି ବାଣୀ ପାଇଁ କିଛି ପଇସା ଖର୍ଚ୍ଚ ପଡ଼େନି ହଁ ଅଛି ଆମର ଏଠି ଯେଉଁ ମୁଁ ଏଠି ଗୋଟେ ସ୍କୁଲ ପାଖ ଅଛି ସେଟି ଦୋକାନ ଅଛି ତାଙ୍କ ପାଖରୁ ମିଳେ ସୁବିଧାରେ ବହୁତ ସୁବିଧାରେ ମିଳେ ଆଉ କ'ଣ କିଛି ଜାଣିବାକୁ ଚାହୁଁଛନ୍ତି ପାଖରେ ଏଠି ଆମର ଖାଇବା ଦୋକାନ ଅଛି ଆଉ ଗୁପଚୁପ୍ ଦହିବରା ସେ ବିଭିନ୍ନ ପ୍ରକାରର ଆଉ ଫାଷ୍ଟଫୁଡ଼୍ ଦୋକାନ ଗୁଡ଼ା ବହୁତ ସୁବିଧା ଦିଅନ୍ତି ବହୁତ ଟେଷ୍ଟି ଟେଷ୍ଟି ଖାଦ୍ୟ ମିଳେ ଚାଉମିନ୍ ବିରିୟାନୀ ଏଗୁଡ଼ା ସବୁ ବହୁତ ଭଲ ଭଲ ଟେଷ୍ଟି ଟେଷ୍ଟି ମିଳେ ହଁ ଅଛି ଫିସ୍ ମାର୍କେଟ୍ ବି ଅଛି ଫିସ୍ ପାଇଁ କିଛି ବାଟ ଯାଇତେ ପଡ଼େ କିନ୍ତୁ ସୁବିଧାରେ ହିଁ ମିଳିବ ମିଳେ ତ ଇଏ ସମୁଦ୍ର ପାଖ ଆମର ସେଠି ଏଠି ସମୁଦ୍ର ପାଖରେ ମିଳେ ଯେତିକି ବହୁତ ସୁବିଧା ରେଟ୍ରେ ମିଳେ ଯେଉଁଟା ବଜାରରେ ପଚାଶ ଟଙ୍କା ମାନେ ବଢ଼ିଲା ଏଇଟି ଟିକେ କମ୍ କରିକି ମିଳେ ତ